ଆମର ଚାଷ କରିବାପାଇଁ ଯେଉଁ ରହୁଛି ପାୱାର ଟିଲର ପାୱାର ଟିଲରରେ ପାୱାର ଟିଲର ସହିତ ଆମର ପୁଣି ମେସିନ୍ ଲାଗୁଛି ବେଙ୍ଗଳା ହେଉଛି ତା' ସହିତ ଟ୍ରାକ୍ଟରରେ ବି ଚାଷ ହେଉଛି ଟ୍ରାକ୍ଟରରେ ହଳ କ ହଳ ନିଆଯାଉଛି ଟ୍ରାକ୍ଟରରେ ଖତ କଢ଼ା ଯାଉଛି ପାୱାରଟିଲରରେ ବେଙ୍ଗେଳା କରାଯାଉଛି ଧାନ କାଟିକି ନେଉଛନ୍ତି କାଟିକି ସେ ବିଡ଼ା ଗୁଡ଼ାକ ସେଇ ଭିତରେ ଭର୍ତ୍ତି କରିଛନ୍ତି ସେଇଗୁଡ଼ା ଶୀଘ୍ର ପାୱାର ଟିଲରରେ ଧାନ ଧାନ ପେଷାଯାଉଛି ଗୋଟିଏ ପଟେ ଧାନ ଭରୁଛି ଆଉ ଗୋଟିଏ ପଟେ ଅଗାଡ଼ି ଆଉ ଗୋଟିଏ ପଟେ ପୋହାଳ ବାହାରି ପଡ଼ୁଛି କୀଟନାଶକ ଔଷଧ ଲାଗିବି ଆମର ଆଜିକାଲି ସିଞ୍ଚନ ଲାଗି ସବୁ ସ୍ପ୍ରେ ପକେଇ ଦେଉଛନ୍ତି ଔଷଧ ଜମିରେ ସ୍ପ୍ରେ କରୁଛନ୍ତି